ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଜଡ଼ିତ କାରଣ ବ୍ୟାଙ୍କ ବ୍ୟବସ୍ଥା ଏମିତି ଗୋଟିଏ ଜିନିଷ ବର୍ତ୍ତମାନ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍ ବ୍ୟାଙ୍କ ମାଧ୍ୟମରେ ହେଉଛି ତେଣୁ ଏଇ ଯେଉଁ ବ୍ୟାଙ୍କ ବ୍ୟବସ୍ଥା ଭିତରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ସାଧାରଣ ଲୋକମାନେ ଯଥା ସେ ସମସ୍ୟା ବିଷୟରେ ଯଦି ଦେଖିବା ବ୍ୟାଙ୍କରେ ଲମ୍ବା ଲାଇନ ଲମ୍ବା ଧାଡ଼ି ଲଗେଇବାକୁ ପଡ଼େ ବା ଆଉ ବିଭିନ୍ନ ସମୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭିତରେ ଲୋକମାନେ ସବୁ ଜିନିଷ ଜାଣିପାରନ୍ତି ନାହିଁ ସିଏ ଗୋଟିଏ ବଡ଼ ସମସ୍ୟା ଆଉ ବହୁତ ଗୁଡ଼ିଏ ବ୍ୟାଙ୍କରେ କ'ଣ ହେଉଛି କର୍ମଚାରୀ ମାନେ ମଧ୍ୟ ଠିକ ଭାବରେ ବ୍ୟବହାର କରନ୍ତି ନାହିଁ ତାଙ୍କର କଷ୍ଟମରମାନଙ୍କୁ ତେଣୁ ସେମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ତେଣୁ ଏଇ ଯେଉଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଷୟରେ ଭିତରେ ମୁଁ ମଧ୍ୟ ଏକ ମୋର ମଧ୍ୟ ଗୋଟିଏ ଖରାପ ଅନୁଭୂତି ରହିଛି ଥରେ ମୁଁ ପଇସା ଉଠାଣ କରିବା ଭିତରେ ମୋର ପଇସା କଟିଗଲା କିନ୍ତୁ ପଇସାଟା ଆସିଲା ନାହିଁ ଏଟିଏମରୁ ସେଥିପାଇଁ ମୁଁ ବ୍ୟାଙ୍କର କର୍ମଚାରୀଙ୍କୁ ଏ ବିଷୟରେ ଅବଗତ କଲାପରେ ମଧ୍ୟ ସେ ତତ୍ପର ହେଲେ ନାହିଁ ମୋର ସମସ୍ୟାଟାକୁ ସମାଧାନ କରିବା ପାଇଁ ସେଇଠୁ ମୁଁ କମ୍ପ୍ଲେନ ଦେଲି ଆଉ ପାଞ୍ଚଦିନ ପରେ ମୋର ସେ ଟଙ୍କାଟା ଯେଉଁ କଟିଥିଲା ଏଇଟା ମଧ୍ୟ ଫେରିଲା କିନ୍ତୁ ଏହି ଯେଉଁ ବ୍ୟାଙ୍କ ବ୍ୟବସ୍ଥା ଭିତରେ ସାଧାରଣ ଲୋକଟିଏ ଏହିସବୁ ବିଷୟ ଭିତରେ ତତ୍ପର ରହିବା ଆବଶ୍ୟକ ଆଉ ବ୍ୟାଙ୍କର କର୍ମକାରୀ ମଧ୍ୟ ଲୋକମାନଙ୍କର ସାଧାରଣ ଲୋକମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ସେମାନେ ଯଥାରିତି ବ୍ୟବସ୍ଥା କରିବା ଆବଶ୍ୟକ କାରଣ ବର୍ତ୍ତମାନ ସମୟରେ ବୈଷୟିକ ବୈଷୟିକ ବିଜ୍ଞାନ ବୈଷୟିକ ଜ୍ଞାନ ସମସ୍ତଙ୍କର ନଥିବାରୁ ସେମାନେ ବ୍ୟାଙ୍କର ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେଥିପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଜରିଆରେ ସେସବୁକୁ ସମାଧାନ କରିବା ଆବଶ୍ୟକ